ହଁ ସୁଇଟି କହ ହଁ କିଛି ନାଇ ଖରାରେ ଆଉ କ'ଣ କରିବା ଘରେ ବସିଛି ଚାଲୁନୁ ତମ ପଟେ କୋଉଠି ଆମ୍ବ ଅଛି କହ ଆମ ପଟେ ତ ବହୁତ ଆମ୍ବ ଏ ବର୍ଷ ଆସିଛି ଯୋଉଠି କି ଯିବା ସେଇଠୁ ଧରିକି ଆସିବା ଏ ଆମ ଗାଁ'ରେ ତ ସବୁ ଆମ ଗାଁ'ରେ ତ ବହୁତ ଆମ୍ବ ତୋଟା ଅଛି ସେଠି ସବୁଠି ଆମ୍ବ ହେଇଛି ଯୋଉ ଗଛକୁ ଯିବା ସେଇ ଗଛରୁ ଧରିକି ଆସିବା ହଁ ବହୁତ ବଢିଆ ଅଛି ବହୁତ ପାଖେରେ ବି ଅଛି ସୁବିଧା ହେବ ଆଣିବା ପାଇଁ ନା ମ ରବିବାର ଦେଖିକି ଯିବା ନା ତାଙ୍କୁ ଏମିତି କେମିତି ଯିବା ରବିବାର ଦେଖିକି ଗଲେ ସାର୍ଙ୍କ ସ୍କୁଲ୍ ଛୁଟି ଥିବ ସାର୍ ନଥିବେ ଆରମ୍ସେ ଆମେ ଆଣିକି ଆସି ପାରିବା ଚୋରି କରିକି ମତେ ଗଛରେ ଚଢି ଆସିଛି ମୁଁ ଗଛରେ ଚଢିଯିବି ତୁ ତଳେ ଥିବୁ ମୁଁ ପକେଇବି ତୁ ଧରିବୁ ଖାଲି ଆଉ ହଉ ଆଉ ଆମ ପଟେ ତ ଏଇଠି ହେଇଛି ଆଉ ତମ ପଟେ କୋଉଠି କିଛି ସୁବିଧା ହେବ ଟିକେ ଦେଖୁନୁ

ଭଲ ମିଠା ଅଛି ନା ଖଟା ଗୁଡ଼ା ଖାଲି ହଉ ତାହେଲେ ଭଲ ଯିବୁ ଯଦି ମିଠା ମିଠା ଆମ୍ବ ଦେଖି ଆଣିବା କ'ଣ କହିଲୁ ଆଚାର କଲେ ତୁ ଆସି ଖାଇବୁ ତମ ପଟେ ତାହେଲେ ଏଇନା ବେଶୀ ହେବନି ଆମ ପଟେ ତ ବହୁତ ଅଛି କଲେଜ୍ ସାଇଡ଼୍ରେ ବି ଭଲ ଅଛି

ଆଉ ଶୁଣୁ ଆମ୍ବ ଗଛରେ ଆମ୍ବ ଗଛରେ ଚଢିବା ତ ସେଇଠି ଯଦି ନସିଫସି ଲାଗିଲେ ଘା ହେବ ଟିକେ ଦେଖିକି ରହିବୁ ଦୁଇ ଜଣ ଆଣିପାରିବା ନି ତ ତୋ ସାଇକେଲ୍ଟା ଆଣିକି ଆସିଥିବୁ ନହେଲେ ମୁଣ୍ଡେଇକି ଆଣିବାକୁ ପଡ଼ିବ ତତେ ବସ୍ତାଟାରେ ଯଦି ଆମେ ଆଣିବା ଲୋକ ଜାଣିଦେବେ ଅଳ୍ପ ଅଳ୍ପକି ଆଣିଲେ ଲୋକ ଜାଣିପାରିବେନି ଆଉ ତୁ କ'ଣ ଆଣିକି ଆସିବୁ ମୁଁ ତ ଆଙ୍କୁରା ନେବି ସୂତା ଦେବି ବସ୍ତା ନେବି ଆଉ ତୁ କ'ଣ ଆଣିବୁ ଭଲ ସୁବିଧା ପାଇଛୁ ଆଉ ଆରେ ଖାଲି କଞ୍ଚା ଆମ୍ବ ଗଛରେ ଥିବ ହଉ ସେଠି ଆରାମସେ ବସିକି ଦୁଇ'ଟା ଖାଇବା ତା'ପରେ ଯାଇକି ଆମ୍ବ ଧରିକି ଆସିବା କେତବେଳେ ଯିବା କହୁନୁ ଏତେ ଖରାରେ ଆଉ ଆମ ଗାଁ'ରେ ସିନା ରବିବାରେ ଚୋରି କରିବା ତମ ପଟରେ କୋଉ ଦିନ ଚୋରି କରିବା କହୁନୁ ମୁଁ ସେଇ ହିସାବରେ ସାଙ୍ଗମାନଙ୍କୁ ସବୁ ଏକାଠି କରିବି ଚିକେନ୍ ବାରରେ ସିନା ଚିକେନ୍ ଖାଇବୁ କ'ଣ ଆମ୍ବ ଖାଇବୁ

ତୋତେ ଆମ୍ବରେ ଜୁସ୍ ବନେଇ ଆଇଛିନା ହଁ ସେଇଟା ମନେ ରଖ କେମିତି ହୁଏ ମନେ ରଖ ଟିକେ ବଣା ହେଲେ ପୁଣି ଚିହ୍ନିବୁ

ସାଙ୍ଗମାନଙ୍କୁ ସେଇ ହିସାବରେ ଏକାଠି କରିଥିବି